ଆମ ଭାରତର ସବୁଠୁ ଖେଳ ପ୍ରସିଦ୍ଧ ହେଲା ହକି ଫୁଟବଲ୍ କ୍ରିକେଟ୍ ଭଲିବଲ୍ କ୍ରିକେଟ୍ର ଏଗାର ଜଣିଆ ପ୍ଲେୟାର୍ ବଛାଯାଏ ଏଗାର ଜଣ ଦୁଇ ଦଳରେ ଏଗାର ଜଣ ଏଗାର ଜଣ ବାଇଶି ଜଣ ତେଣୁ ଆମ ଗାଁ ଗ୍ରାମରେ ମଧ୍ୟ ଆମେ କ୍ରିକେଟ୍ ଖେଳୁ ଏଗାର ଜଣ ଏଗାର ଜଣ ଆମ କ୍ରିକେଟ୍ ଖେଳରେ ସମସ୍ତେ ଭାଗ ନିଅନ୍ତି ଆମ ଗ୍ରାମରେ ବି ଖେଳାଯାଏ ବାହାର ରାଜ୍ୟକୁ ବି ଆମ ଗ୍ରାମରୁ ପିଲାମାନେ ବାହାର ରାଜ୍ୟକୁ କ୍ରିକେଟ୍ ଖେଳିବାକୁ ଯାଆନ୍ତି ବା କବାଡ଼ି ଖେଳିବାକୁ ଯାଆନ୍ତି ସେମାନେ ବାହାର ରାଜ୍ୟକୁ ଗଲେ ଭଲ ଖେଳି ପାରିଲେ ସେମାନେ ବି ପୁରସ୍କାର ପାଆନ୍ତି କପ୍ ଆଣନ୍ତି ବା ଟଙ୍କା ପଇସା ଆକାରରେ ଆଣନ୍ତି କିନ୍ତୁ ସବୁଠୁ ଭଲ ଲାଗେ ଭଲ ହୁଏ ଆମର କ୍ରିକେଟ୍ଟା ତୁମେ ତ କ୍ରିକେଟ୍ ଖେଳଟା ହେଉଛି ପ୍ରିୟ ଅମେ ବି ଗାଁ ଗହଳି ମଧ୍ୟରେ କ୍ରିକେଟ୍ ଛୁଆଙ୍କୁ ଡାକି ପିଲାମାନଙ୍କୁ ଡାକି କ୍ରିକେଟ୍ ଖେଳୁ ସେ କ୍ରିକେଟ୍ ଖେଳରେ ଆମେ ବି ଭାଗ ନଉ ଆମେ ବି ଖେଳ ପଥରେ ଆମେ ବି ଅନେକ ଜାଗାରେ ମୁଁ ବି ନିଜେ ଅନେକ ଜାଗାରେ ଜିତିକିରି ଆସିଛି ତେଣୁ ଆମର ଗୁଟେ ସାର୍ ଥିଲେ ମ୍ୟାଥମ୍ୟାଟିକସ୍ ସାର୍ କାହ୍ନୁ ଚରଣ ଲେଙ୍କା ସେ ମୋ ନାଁ ଦେଇଥିଲେ ସୁଦାମ ହୁସେ୍ନ ମୁଁ ଟିକେ ଭଲ ଖେଳେ ଏବଂ ଭଲ ପିଟେ ଭଲ ଖେଳେ ଭଲ ପିଟେ ଏବଂ କ୍ୟାଚ୍ ମଧ୍ୟ ଧରେ ସବୁ ପିଲାମାନେ ମୋତେ ବହୁତ ଭଲ ପାଆନ୍ତି କାରଣ ସେ ଜାଣନ୍ତି ମୁଁ ଟିକେ ଉଞ୍ଚା ଆଉ ମୋଟା ଅଛି ମୁଁ ତାଙ୍କ ଭିତରେ ଥିଲି ଅନ୍ୟତମ କ୍ରିକେଟ୍ ଖେଳଟା ଅଧିକା ସମୟରେ ଆମ ସ୍କୁଲ୍ରୁ ଆମେ ଅନ୍ୟ ସ୍କୁଲ୍ ମାନଙ୍କୁ ଯାଉ ଖେଳିବାକୁ ତିନିଥର ଅନ୍ୟ ସ୍କୁଲ୍ର ପିଲାମାନେ ଆମ ପାଖୁରୁ ହାରି ଯାଇଛନ୍ତି କିନ୍ତୁ ଆମେ ହାରି ନାହୁଁ ଆମେ ସବୁ ଯେଉଁ ଜାଗାରେ ଖେଳିବାକୁ ଯାଇଛୁ ସେ ଜାଗାରେ ଖେଳି ଖେଳି ଆମେ ଜିତିକି ଆସିଛୁ ଆମେ କେଉଁଠି ହାର ମାନିନୁ ଏବଂ ଆମ ସ୍କୁଲ୍ର ମଧ୍ୟ ପ୍ରାୟ ଖେଳ ରିସେସ୍ ପରେ ଆମେ ତିନଟା ସାଢ଼େ ତିନଟା ସମୟରୁ ପାଞ୍ଚଟା ସାଢ଼େ ପାଞ୍ଚଟା ଆମେ ଖେଳ ଖେଳୁ ଆମର ସ୍କୁଲ୍ ଛୁଟି ଚାରିଟା ସମୟରେ ହେଇଯାଏ କିନ୍ତୁ ଆମେ ପାଞ୍ଚଟା ସାଢ଼େ ପାଞ୍ଚଟା ଖେଳିଥାଉ କିନ୍ତୁ ସବୁଠୁ ଆମକୁ କ୍ରିକେଟ ଖେଳିବାକୁ ବହୁତ ଭଲ ଲାଗେ କ୍ରିକେଟ୍ ଖେଳଟା ସବୁଠୁ ଆମର ପ୍ରିୟ